ଆମେ ସରକାର୍ ଠାରୁ କୁ ଚାଷ୍ କରବାର୍ ଲାଗି ଲୋନ୍ ଆନ୍ସୁଁ ଲୋନ୍ ଆପ୍ଲାଏ କରସୁଁ ଚାଷୀ କେଁ ଲୋନ୍ ଦବା ବୋଲିକିରି ସରକାର୍କେ କେଁ ଦରଖାସ୍ତ ଲେଖସୁଁ ସରକାର୍ ଆମକୁ ଋଣ ବିଷୟରେ ସବୁ ବୁଝେଇ କରି ଦେଇସନ୍ ଆମେ ସେଇଟା କେଁ ଆନି କରି ଧାନ୍ ଚାଷ କିମ୍ବା ପନିପରିବା ଚାଷ କରୁସୁଁ ସେଥି ପଇସା କିଛି ବୋଲି କରି ସେଥିର୍ ଆମେ ଚଲସୁଁ ଚାଷ୍ ବାଡ଼ି କରିକିରି ଆମର୍ କୁଟୁମ୍ କେ ଭଲକରି ଚଲାସୁଁ ସରକାର୍ ଠାରୁ ଆନିକିରୀ ପଇସା ଆମେ ଉଁ ଭଲ୍ କରି ଲୋନ୍ ଆନ୍ସୁଁ ଭଲ୍ କରି ଚାଷ୍ କରସୁଁ ଧାନ ଭଲ୍କରି ହେବା ବୋଲି ଆମେ ସେଟାକି ମୁଁ ଓଷ ପଇସା୍ ଭଲ୍ କରି ଦେସୁଁ ସରକାର୍ ଠୁ ଜେନ୍ତା ଆଣୁଚୁଁ ଓଷୁ ଭିଟାମିନ୍ ସାର୍ ଏଇଟା ସେଇଟା କି ଆମେ ଆଉ ଲଗାସୁଁ ସେଥିର୍ ଆମର୍ ଯହ ଧାନ ହେବା ଆମର୍ ଯହ ପ୍ରଫିଟ୍ ହବା ବୋଲିକିରି ଆମେ ସରକାର୍ ରୁ ପଇସା ଆଣସୁଁ